ଏକ ଲକ୍ଷ ପଞ୍ଚଷଠି ହଜାର ସାତଶହ ଚଉଷଠି ତିନିଲକ୍ଷ ପଞ୍ଚଷଠି ହଜାର ଦୁଇଶହ ବୟାଅଶୀ ସାତ ଲକ୍ଷ ଅନେଶତ ହଜାର ନଅଶହ ଷୋହଳ ଟଙ୍କା ଚଉଷଠି ହଜାର ପାଞ୍ଚଶହ ବାର ଆଠ ଲକ୍ଷ ସତସ୍ତରି ହଜାର ବାରଶହ ଚାରି